କୋଭିଡ଼୍ ମହାମାରୀ ସମୟର କଥା ଆମେ କୋଭିଡ଼୍ ସମୟରେ ବହୁତ ଅସୁବିଧାରେ ଥିଲୁ ତ ଅସୁବିଧାରେ ଆମ ପାଖରେ ଟଙ୍କା ପଇସା ଥିଲା କିନ୍ତୁ କିଛି କିଣିପାରୁ ନଥିଲୁ ଆମେ କୋଭିଡ଼୍ ଟାଇମ୍ ରେ ଯେ ଗୋଟେ ଜିନିଷ ଧରାଯାଉ ଦୁଇ ଦିନ ଯେଟା ଖାଇବାର ଥିଲା ସେଇଟା ଦଶ ଦିନରେ ଖାଉଥିଲୁ କାରଣ ସେ ପଇସା ଥିଲା କିନ୍ତୁ କିଛି କିଣି ପାରୁନଥିଲୁ ଆମେ ଯଦି କୌଣସି ଜିନିଷ ଇଛା କରୁ ତ ଆମେ ଯଦି ଏବେ ଯାହା ହେଲେବି ଯଦି ଜିନିଷ ଇଛା କରୁ ସାଙ୍ଗେ ସାଙ୍ଗେ ଯାଇକି ଆଣିପାରୁଛୁ ତ କୋଭିଡ଼୍ ଟାଇମ୍ ରେ କେଉଁଠି ହାଟ ବଜାର କିଛି ଖୋଲା ନଥିଲା ସବୁ ବନ୍ଦ ହୋଇ ପଡ଼ିଥିଲା ତ ଆମେ ଯେତେବେଳେ କୋଭିଡ଼୍ ଟାଇମ୍ ରେ ଆମର ସାଙ୍ଗ ସାଥି କାହାରି ଘରକୁ ଯାଇପାରୁ ନଥିଲୁ କି ବନ୍ଧୁ ବର୍ଗ କେହି ଆମ ଘରକୁ ବି ଆସିପାରୁ ନଥିଲେ ବହୁତ ଅସୁବିଧାରେ ଥିଲେ ଯାହାକୁ କୋଭିଡ଼୍ ହୋଇଥିବ ସେ ଯେମିତି ଅବସ୍ଥାରେ ନଥିବ ତ ଆମେ ତାଠୁ ବେଶୀ ଅସୁବିଧାରେ ଥିଲୁ କାରଣ ଆମେ କାହାରି ସାଙ୍ଗରେ ମିଶି ପାରୁନଥିଲେ କୌଣସି ଜିନିଷ ଆଣିପାରୁ ନଥିଲୁ ତ ଆମେ ବହୁତ ଅସୁବିଧାରେ ଥିଲୁ କୋଭିଡ଼୍ ଟାଇମ୍ ରେ ଯଦି ବି ହସ୍ପିଟାଲ୍ କୁ ଗଲେ ତ ଆମର ମୁଣ୍ଡ ବ୍ୟଥା ହଉଥିଲେ ବି ସେମାନେ କହିବେ କୋଭିଡ଼୍ ହେଇଛି ତ କୋଭିଡ଼୍ ଟେଷ୍ଟ୍ କର ମେଡ଼ିସିନ୍ ନିଅ ଆମେ କୋଭିଡ଼ ଟାଇମ ରେ ବହୁତ ଅସୁବିଧାରେ ଥିଲୁ କୋଭିଡ଼ ଯାହାକୁ ଯଦି କୋଭିଡ଼୍ ହେଇଛି ସିଏ ଯେ ଜିନିଷ ଖାଇବାକୁ ଇଛା କରୁଥିବ ସିଏ ଖାଇ ପାରୁନଥିବ ତ ଆମେ ବି ନଯଦି କୋଭିଡ଼୍ ହେଇଛି ତେବେବି ଆମେ ଯେ ଜିନିଷ ଇଛା କରିଥିବୁ ସେ ଜିନିଷ ଖାଇ ପାରିବୁ ନାହିଁ କୋଭିଡ଼୍ ଟାଇମ୍ ରେ ବହୁତ ଅସୁବିଧାରେ ଥିଲୁ କାହାରି ସାଙ୍ଗେରେ ଦେଖା ବି କରିପାରୁ ନଥିଲୁ କାହାରି ସାଙ୍ଗେରେ ମିଶି ବି ପାରୁନଥିଲୁ ତ ଆମେ ବହୁତ ଅସୁବିଧାରେ ଥିଲୁ ସହର ହଉ ବା ଗ୍ରାମ ହଉ ସବୁ ସମାନ ଥିଲା ସେ ଆମେ ମାର୍କେଟ୍ ବି ଯାଇପାରୁ ନଥିଲୁ କେଉଁ ହାଟକୁ ବି ଯାଇପାରୁ ନଥିଲୁ ବହୁତ ଅସୁବିଧାରେ ଥିଲୁ ସେ ସାଙ୍ଗ କିମ୍ବା ସାଥି ଏ ବନ୍ଧୁ ବର୍ଗ କାହାରି ସାଙ୍ଗେରେ ମିଶି ପାରୁନଥିଲୁ ବହୁତ ଅସୁବିଧାରେ ଥିଲୁ